ଆମ ଘରେ ଶୌଚାଳୟ ଅଛି ଶୌଚାଳୟ ଥିବା କାରଣରୁ ଆମେ ବିଭିନ୍ନ ପ୍ରକାର ଫାଇଦା ପାଉଛୁ ଯେମିତିକି ବର୍ଷାରେ ଆମେ ବାହାରକୁ ଲାଟ୍ରିନ୍ ଯିବାକୁ ପଡ଼ୁନି ଆମେ ଘରେ ଭିତରେ ଲାଟ୍ରିନ୍ ବସୁଛୁ ବର୍ଷାରେ ଓଦା ହେଉନୁ ଗୋଟିଏ ଜାଗାରେ ମଇଳା ଜମା ହୋଇକି ରହୁଛି ଗୋଟିଏ ଜାଗାରେ ମଇଳା ଜମା ହୋଇକି ରହୁଛି ଆଉ ଯଦି ଆମର ପାଇଖାନା ଯଦି ନଥାନ୍ତା ଆମକୁ ବାହାରକୁ ଯିବାକୁ ପଡ଼ିଥାନ୍ତା ବାହାରେ ସାପ ସୂପା କାମୁଡ଼ିଥାନ୍ତେ ବର୍ଷାରେ ଓଦା ହେବକୁ ପଡ଼ିଥାନ୍ତା ଆମ ଦେହରେ ଜୀବାଣୁ ପଶିଥାଆନ୍ତେ ଆମକୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଆନ୍ତା ଆମ ଆମକୁ ଲଜ୍ଜା ଲଗିଥାନ୍ତା ରାସ୍ତା ସାଇଡ଼ରେ ଝାଡ଼ା ଫେରିଲେ ରାସ୍ତା ଅପରିଷ୍କାର ହୋଇଥାନ୍ତା ତେଣୁ କରି ଭାବୁଛି ଆମ ଘରେ ପାଇଖିନା ରହିବା କାରଣରୁ ଆମେ ବିଭିନ୍ନ ପ୍ରକାରର ସୁବିଧାରେ କିନା ଲାଟ୍ରିନ୍ ବସିପାରୁଛୁ